ଆମ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାରର ପର୍ଯ୍ୟଟକ ସ୍ଥାନ ରହିଅଛି ସେଥିମଧ୍ୟରୁ କେଦାରଗୌରୀ ମନ୍ଦିର ଲକ୍ଷ୍ମୀ ନାରାୟଣ ମନ୍ଦିର ରାମ ମନ୍ଦିର ଖଣ୍ଡଗିରି ଉଦୟଗିରି ଲିଙ୍ଗରାଜ ମନ୍ଦିର ଏବଂ ଏଥିମଧ୍ୟରୁ ବରୁଣେଇ ହେଉଛି ଅନ୍ୟତମ କହିବାକୁ ଗଲେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ସହର ହେଉଛି ଏକ ମନ୍ଦିରମାଳିନୀ ସହର ଏବଂ ବରୁଣେଇ ଠାରେ ଆମେ ପିକନିକ୍ ପିକନିକ୍ରେ ଛୁଟି ଦିନଟାରେ ବୁଲିବାକୁ ନିଜ ପରିବାର ସହ କିମ୍ବା ନିଜ ସାଙ୍ଗ ସାଥିମାନଙ୍କ ସହ ଯାଇଥାଉ ଯାହାକି ଆମକୁ ଖୁସି ଲାଗିଥାଏ ସେଠାରେ ଭୋଜି ଭୋଜି କରିବାର ସୁବିଧା ରହିଛି ଏବଂ ବିଭିନ୍ନ ପ୍ରକାରର ବୃକ୍ଷ ଗୁଡ଼ିଏ ଲାଗିରହିଛି ଯାହାକି ଆମ ଆମର ତା'ର ସୌଦର୍ଯ୍ୟତା ବଢ଼େଇ ଆମ ମନକୁ ସାନ୍ତ୍ୱନା ଦେଇଥାଏ ଏବଂ ସେଠାରେ ମା' ବରୁଣେଇ କରୁଣେଇ ପୂଜା ପାଇଥାନ୍ତି ପାହାଡ଼ ଚଢ଼ିବା ପାଇଁ ଆମକୁ ପରିବାର ଏବଂ ସାଙ୍ଗ ସାଥିଙ୍କ ସହ ମଜା ଲାଗିଥାଏ ଏବଂ ଆମେ ହସ ଖୁସିରେ ଚଢ଼ିଥାଉ ଏବଂ ଉପରକୁ ଚଢ଼ିବା ପରେ ଆମେ ଦେଖିଥାଉ ସୀତାକୁଣ୍ଡ ସୀତାକୁଣ୍ଡ ବିନ୍ଦୁସାଗର ସହିତ ସଂଯୋଗ ହୋଇ ରହିଛି ଏବଂ ବରୁଣେଇ ହେଉଛି ଏକ ଐତିହାସିକ ପର୍ଯ୍ୟଟକ ସ୍ଥାନ ଏବଂ ସେଠାରେ ଗୋଟିଏ ଝରଣା ମଧ୍ୟ ରହିଅଛି ଏବଂ ତା'ର ପାଣି ବହୁତ ମିଠା ହୋଇଥାଏ ସେଥିରେ ଗଛ ଗଛ ଲତା ବନର ସୌନ୍ଦର୍ଯ୍ୟତା ଦେଖି ଆମ ମନ ଉଲ୍ଲସିତ ହୋଇଥାଏ ଏବଂ ଏବଂ ମନ୍ଦିରରେ ଆମେ ନିଜର ମନସ୍କାମନା ମଧ୍ୟ ପାଇଥାଉ ଯାହା ଯାହାକି ଆମ ମନକୁ ସାନ୍ତ୍ୱନା ମିଳିଥାଏ ସେଠାରେ ଭୋଜିଭାତ କରି ହସ ଖୁସିରେ ଆସିବା ପାଇଁ ଆମକୁ ଆମକୁ ସୁବିଧା ମିଳିଥାଏ ସେ'ଠି ସେ'ଠି ସମସ୍ତ ପ୍ରକାରର ସୁବିଧା ରହିଅଛି